ଆରେ ପ୍ରିୟ ଆରେ ପରଦିନ ପୁରୀ ଟାଉନ୍ ହଲରେ ଗୋଟେ ଇଭେଣ୍ଟ୍ ହେଉଛି ଯିବା ବୁଲିବାକୁ ଆଉ କିଏ ଯିବାକୁ ରେଡ଼ି ଅଛି ମୋ ପାଖରେ ପାସ୍ ଅଛି ପାଞ୍ଚଟା ମୁଁ ତ ହେଲି ମୋ ସହିତ ଆଶୁ ଯିବ ତୋ ଆଉ କିଏ ଦୁଇଜଣ ଠିକ୍ କରୁନୁ ପଳାଇବା ସାଙ୍ଗ ହେଇକି ଆଚ୍ଛା ହଉ ଠିକ୍ ଅଛି ସେଦିନ ତା'ହେଲେ ସକ ସକାଳୁ ବାହାରି ଯିବା ସକାଳୁ ବାହାରି ଗଲେ ଆମେ ପୁରୀ ବିଚ୍ ଆଡ଼େ ଟିକେ ଯିବା ସେ ମନ୍ଦିର ଯାଇକି ଦ୍ଵିପହରେ ଦେଖି ଦର୍ଶନ କରିକି ମହାପ୍ରସାଦ ଖାଇବା ହଁ ତା'ପରେ ସନ୍ଧ୍ୟା ବେଳକୁ ଇଏ ଅଛି ଇଭେଣ୍ଟ୍ ଅଛି ଟାଉନ୍ ପୁରୀ ଟାଉନ୍ ହଲ୍ରେ ସେଇଠି ସାଂସ୍କୃତିକ କାର୍ଯ୍ୟକ୍ରମ ହେବ ପ୍ଲସ୍ ଆସିବେ ବଲିଉଡ଼ ଡି ଜେ ଦୁଇଜଣ ଆସିବେ ଡି ଜେ ସୋ କରିବା ପାଇଁ ହଁ ତ ସେଇଠି ଆମେ ଦେଖିକି ଇଭନିଂରେ ରାତିରେ ଲେଟ୍ ନାଇଟ୍ରେ ଫେରିବା ଆଉ ତ ଆଉ କ'ଣ ପ୍ଲାନ୍ ଅଛି ଆଉ କୁଆଡ଼େ ଯିବାକୁ କି ମନ୍ଦିର ପରିକ୍ରମାଟା ସେଇଟା ବୁଲିବା ଆମେ ଯାଇନେ ସେଇଟା ବି ଦେଖି ହଁ

ହଁ ଲେଟ୍ରେ ଫେରିଲା ବେଳକୁ ସେ ଭି ଆଇ ପି ରୋଡ଼ରେ ରହୁଛି ଆମର ପାନ୍ଥନିବାସ ପାଖରେ ଯେଉଁ ନିମନ୍ତ୍ରଣ ହୋଟେଲ୍ ଅଛି ସେଇଠି ସିପୁଭାଇ ରହୁଛି ସିପୁଭାଇ ପାଖକୁ ଯାଇକି ସେଠି ଟିକେ ଗୋଲ୍ଡେନ୍ ବିଚ୍ଟା ଆମର ସେଇଠି ନା ସିପୁଭାଇ ତା ସହିତ ଦେଖା ହେଲେ ତା ଭିତରକୁ ଏଣ୍ଟ୍ରି ଫ୍ରୀରେ ହେଇଯିବ ସେଇଠି ଦେଖା କରି ସିପୁଭାଇର ନିମନ୍ତ୍ରଣ ହୋଟେଲ୍ରେ କିଛି ମିଲ୍ କି ଟିଫିନ୍ କ'ଣ କରି ଫେରିବା ଆମେ ଲେଟ୍ରେ ନାଇଟ୍ରେ ଆଉ ହଁ ଆଉ ତାଙ୍କୁ ଟିକେ ଫୋନ୍ କରିକି ଜଣାଇ ଦେବୁ ସେମାନେ ଆମ ସହିତ ଯିବେ ଯେମିତି ପାଞ୍ଚଟା ଟିକେଟ୍ ଅଛି ନା ଲସ୍ ହେବ କାହିଁକି ବାଇକ୍ର ବାଇକ୍ରେ ପଳାଇବା ନା ଆରେ ରାଘବର କାର୍ଟା ନେଇ ପଳାଇବା ଡ୍ରା ଆଚ୍ଛା ହଉ ରାଘବ ଅଛିଟି ଘରେ ହଁ ହଉ ଆଉ ଆଉ କିଏ ଆପଣ ଆଉ କିଏ ଯିବେ କି ହଁ ପାଞ୍ଚଟା ପାସ୍ ତ ଆମେ ପାଞ୍ଚଜଣ ଫୋର୍ହ୍ୱିଲର୍ରେ ପଳାଇବା ସେଇଠି ବୁଲାବୁଲି କରି ଖିଆପିଆ କରି ସନ୍ଧ୍ୟା ବେଳକୁ ଆସିବା

ହଁ ସମୁଦ୍ରରେ ଗାଧେଇବା ପ୍ଲାନ୍ ବି କରଦେବା ଦ୍ଵି ଦ୍ଵିପହରେ ମନ୍ଦିରରେ ମହାପ୍ରସାଦ ସେବନ କରିବା ହେଲା ହ୍ୟାଲୋ ହଁ ଇଏ ରଘୁ ବାଜାଜ୍ ମେକ୍ସିମା ନେଇକି ଯିବା ଆଉ ହଉ ରଖୁଛି ମନେକରି ସେଦିନ ଆଉ ମନା କରିବୁନି ହଉ